ବିଭିନ୍ନ ଉପାୟରେ ମୋବାଇଲର ଆମର ଯେଉଁ କାମ ହୋଇଥାଏ ଅଫିସ କାମ ହଉ ନିଜର ବ୍ୟକ୍ତିଗତ କାମ ହଉ ଆଜି ଫୋନ ପେ ହଉ କି ଆକାଉଣ୍ଟ ଲୋଡ଼୍ ହଉ କି ଆଧାର ଲୋଡ଼୍ ହଉ କି ଭୋଟର୍ ସହିତ ଆଧାର ସହିତ ତାକୁ ମଧ୍ୟ ଯୋଡ଼ୁ ବିଭିନ୍ନ ପ୍ରକାର କନେକ୍ଟ କରିଥାଉ ଆମେ ମୋବାଇଲରେ ବିଭିନ୍ନ ପ୍ରକାର ଶିଖିଥାଉ ଆଉ ମୋବାଇଲ ଗୋଟେ ଏମିତି ଜିନିଷ ଥରେ ହେଇଗଲା ମାନେ ତାକୁ ପୁଣି କରିବାକୁ ଇଜି ହେଇଥାଏ ବିଭିନ୍ନ ମାଧ୍ୟମରେ ବିଭିନ୍ନ କାମକୁ ନେଇ ଆମେ ମୋବାଇଲ ଦ୍ୱାରା କରିଥାଉ କମ୍ପ୍ୟୁଟର୍ ମୋବାଇଲ ତ କମ୍ପ୍ୟୁଟର୍ ଆଉ ସବୁ ଗୋଟେ ଆଉ ସେଥିପାଇଁ ଯେକୌଣସି କାମକୁ ମଧ୍ୟ ଆମେ ଲୋଡ଼୍ କରିଥାଉ ମୋବାଇଲରେ ଫୋନ ପେ ହଉ ଟି ଭି ରିଚାର୍ଜ ହଉ କି ଲାଇଟ୍ ବିଲ୍ ସବ୍ମିଟ୍ ହଉ ସବୁ ଜିନିଷ ଆମେ ମୋବାଇଲ ଦ୍ୱାରା ହିଁ କରିଥାଉ